ଆମ ଗାଁରେ ଘର ଆରମ୍ଭ ହେବା ପୂର୍ବରୁ ଭୂମି ପୂଜନ କରାଯାଏ ଯାହା କି କର୍ତ୍ତା ଏବଂ ତାଙ୍କ ଧର୍ମପତ୍ନୀ ଦ୍ଵାରା ହୋଇଥାଏ ଏହା ପରେ ଘରର ମୂଳଦୁଆ ପଡ଼ା ଯାଏ ପରେ ଇଟା ଏବଂ ପଥରରେ ଘରର କାନ୍ଥ ଉଠାଯାଏ ଏବଂ ମାପ ଅନୁଯାୟୀ ଘରର ବିଭିନ୍ନ ଗୃହ ବାହାର କରାଯାଏ ଘରର ଛାତ ପଡ଼ିବା ଯାଏଁ ଘରର କାମ ଧୀରେ ଧୀରେ ହୁଏ ଛାତଟି ସଦାସର୍ବଦା ଖରାଦିନେ ପଡ଼େ ଛାତ ପଡ଼ିଲା ଦିନ ଗାଁ ସାରା ଭୋଜି ଦିଆଯାଏ ପରେ କିଛିଦିନ ଯାଏଁ କାମ ବନ୍ଦ ରହିଥାଏ ତା'ପରେ ବାଲି ଓ ସିମେଣ୍ଟ ଦ୍ଵାରା ଘରର ବାକି କାମ ସାରି ପ୍ଲାଷ୍ଟର କରାଯାଏ ଏବଂ ପରେ ରଙ୍ଗ ଓ ଟାଇଲ୍ ଦ୍ଵାରା ଘରକୁ ସୁସଜ୍ଜିତ କରାଯାଏ ଏସବୁ ସରିଲା ପରେ ଘରର ପ୍ରତିଷ୍ଠା କରାଯାଏ ସେହିଦିନ ଆଖପାଖ ଗାଁ ଏବଂ ମନ୍ଦୁବାଇଙ୍କୁ ନେଇ ଏକ ବିରାଟ ଭୋଜି ଦିଆଯାଏ ଆମ ଗାଆଁରେ ଇଟା ପଥର ବାଲି ସିମେଣ୍ଟ ଚିପ୍ସ୍ ରେ ତିଆରି କୋଠା ଘର ଦେଖାଯାଏ ଏବଂ ଚାଳଘର ଯାହାକି ପଥର ମାଟି ଓ ଗୋବର ଦ୍ଵାରା କାନ୍ଥ ଉଠାଯାଏ ଏବଂ ଉପର ଭାଗଟି ଚାଳ ନଡ଼ା ଦ୍ଵାରା ଆଚ୍ଛାଦିତ କରାଯାଇ ଦେଖା ଯାଉଥିବା ଘରକୁ ଚାଳ ଘର କୁହାଯାଏ ଆଜବେଷ୍ଟ ଘର ଦେଖାଯାଏ ଯାହାକି ପଥର ମାଟି କିମ୍ବା ସିମେଣ୍ଟ ଦ୍ଵାରା ତିଆରି କରାଯାଏ ଏବଂ ଉପର ଭାଗଟିରେ ଆଜବେଷ୍ଟ ପଡ଼ିଥାଏ